ଆମ ଅଞ୍ଚଳରେ ବିଭିନ୍ନ ନୂଆ ବ୍ୟବସାୟ ଆରମ୍ଭ ହୋଇପାରିବ ବଜାରରେ ସ୍ନାନ ଖାଲି ଅଛି ବିଭିନ୍ନ କୃଷି ସେବା ପଶୁ ସମ୍ପଦରେ ଠିକା କୃଷି ସେବା ଇତ୍ୟାଦି ବିଭିନ୍ନ ସେବା ଆରମ୍ଭ କରାଯାଇପାରିବ କୃଷି ଯୋଗାଣ

ଖୋଲିବା ଦ୍ୱାରା କୃଷକମାନଙ୍କୁ ବିଭିନ୍ନ ସେବା ମିଳିବା ଦ୍ୱାରା ସମ୍ପଦ ହୋଇପାରିବ ଏହି ଷ୍ଟୋର୍ ଖୋଲିବା ଦ୍ୱାରା କୃଷି ସାମଗ୍ରୀ ଜଳବାୟୁ ସୂଚନା ଏହିସବୁ ମିଳି ମିଳିବା ସମ୍ଭବ ହୋଇପାରେ